ହଁ ସାର୍ ମୁଁ ଆମ ବାଡ଼ିରେ କିଛି ଗଛ ଲଗାଇବା ପାଇଁ ଆଉ କ'ଣ କ'ଣ ଗଛ ଟିକେ ଦରକାରେ ଅଛି ଭଲ ଭଲ ଗଛ ଟିକିଏ କୁହନ୍ତୁ କୁଣ୍ଡ ଫୁଲ ଗଛ ଶୋ ଗଛ କରିବାକୁ କୁଣ୍ଡ କୁଣ୍ଡରେ ଲଗାଇବା ପାଇଁ ଛୋଟ ଗଛ କ'ଣ କହିଲେ ନାଇ ଫୁଲ ଗଛ ଲଗାଇବୁ ଫୁଲ ଗଛ ଗୋଲାପ ଗେଣ୍ଡୁ ଗଛ କେତେ ଲେଖାଏଁ ଦିନରେ ଦେଶୀଟା ଭଲ ହେବ ସୋ ଗଛ ଯେଉଁଟା ହେବ ଭଲରେ ହବ ତ ସେଇଟା ଦେଖ ହଁ ହାଇବ୍ରିଡ଼୍ଟା କୁହନ୍ତୁ କେତେ ଲେଖାଏଁ ରେଟ୍ କ'ଣ

ତା'ହେଲେ ଫୁଲ ଗଛ ହାଇବ୍ରିଡ଼୍ଟା ଦଶଟା ଦେଇ ଦେବେ ଗୋଲାପ ଗଛ ଦେବେ ଆଉ ଆଉ କ'ଣ ଗଛ ଅଛି ମନ୍ଦାର ଗଛ ଦିଅ ଲତା ମାଡ଼ିବା ପାଇଁ ଯେଉଁ ଗ୍ରୀନ୍ ଇଏ ଲତା ଗଛ ହଁ ସେଇଟା ଦେବେ ଆଉ କେତେ କେତେ ଖତ ଦିଆହେବ କେତେ ସାର କ'ଣ ଦିଆ ହେବ ସବୁ କୁହନ୍ତୁ ମନ୍ଦାର

ହଁ ତୁମ ୟେ ଗଛଟା ଗୋଲାପ ଗଛ ତୁଳସୀ ଗଛ ତୁଳସୀ ଗଛ କେତେ ଦିନରେ ଲଗାଇବ କେମିତି କ'ଣ କରିବ କୁହ ହଁ ସେଠି ସାର ଦିଆହେବ ନା ନାହିଁ ଆଉ ଗୋଲାପ ଗଛରେ ଗେଣ୍ଡୁ ଗଛ ହଁ ସେ ଜାହା ଗଛ କଟା ହେବ ନା ନାହିଁ କେତେ ଦିନକେ ସେ ଗଛ ହେଲେ ଗେଣ୍ଡୁ କଟା ହେବ ଗୋଲାପ ଗଛଟା ପୁଣି କେତେ ଦିନରେ ସେ କଟା ହେବ କେତେ ବଡ଼ ବଡ଼ ହେବ ସେଇଟା କେତେ ବଡ଼ ବଡ଼ ହେବ ହଁ ହଁ ଆଉ କୁଣ୍ଡ କୁଣ୍ଡ କେତେ ବଡ଼ କୁଣ୍ଡ ଦରକାର ଆଉ ହଉ ତୁଳସୀ ଗଛ ଜେଡ଼ିକି କୁଣ୍ଡ ଦିଆ ହେବ ଗେଣ୍ଡୁ ଗଛରେ ବି ସେତିକି କୁଣ୍ଡ ଦରକାର ସବୁ ସମାନେ ହଉ ଆଉ ଟଗର ଗଛ ହାଇବ୍ରୀଡ଼୍ର ଛୋଟ ଟଗର ଗଛ କେତେ ଟଗର ଗଛ କେତେ ଦିଆ ହେବ ସେଇ ଛୋଟ କୁଣ୍ଡ ନା ବଡ଼ କୁଣ୍ଡ ହଁ ଛାତ ଉପରେ ରହିବ ହଉ ହଉ ସାର୍ ମୁଁ ରହୁଛି